ମୁଁ ରୋଷେଇଘରେ ଗ୍ୟାସ ଉପରେ କଡ଼େଇ ରଖି ରାନ୍ଧୁଥିବା ସମୟରେ ଅଧିକ ତାତି ଯାଇ ନିଆଁ ଲାଗି ଯାଇଥିଲା ଯାହାଫଳରେ ମୋର ହାତ ପୋଡ଼ି ହୋଇ ଯାଇଥିଲା ମୁଁ ବହୁତ କଷ୍ଟ ମଧ୍ୟ ପାଇଥିଲି ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଇଥିଲି ଏବଂ ଚିକିତ୍ସା କରାଇ ସୁସ୍ଥ ହୋଇଥିଲି